ଟାଉନ୍ ଲୋକମାନେ ରେଡ଼ିମେଡ଼୍ କପଡ଼ା ପିନ୍ଧିବାକୁ ସେତେ ଭଲ ପାଆନ୍ତି ନାହିଁ ଓ ବୁଣା କପଡ଼ା ଓ ହାତ ତିଆରି କପଡ଼ାରେ ପିନ୍ଧିବାକୁ ଭଲ ପାଆନ୍ତି କାରଣ ପିନ୍ଧିଲେ ବହୁତ ଆରାମ ଲାଗେ ଆଉ ଭଲ ଲାଗେ